ଆଜ୍ଞା ମୁଁ ଗତ କିଛିଦିନ ତଳେ ଏକ ଜିନ୍ସ ପ୍ୟାଣ୍ଟ୍ କିଣିଥିଲି ଯାହାର ମୂଲ୍ୟ ଟଙ୍କା ପନ୍ଦରଶହ ଟଙ୍କା ହେଲେ କିନ୍ତୁ ସେହି ଶୋ ରୁମ୍ର ମାଲିକ ମୋ ଠାରୁ ଦୁଇ ହଜାର ଟଙ୍କା ନେଇଥିଲେ ସେହି ପ୍ୟାଣ୍ଟ୍ ମୁଁ ଆଣିବା ପରେ ଦୁଇ ଦିନ ପିନ୍ଧିଛି କି ନାଇଁ ସେଥିରୁ କଲର୍ରେ ପରିବର୍ତ୍ତନ ଚେନ୍ର କାଁ ଚେନ୍ ଠିକ୍ସେ କାମ କରୁନି ଏବଂ ଗାଁର ସମସ୍ତ ଲୋକମାନେ ଏହାକୁ ଘୃଣା କରୁଛନ୍ତି ଏହି ପ୍ୟାଣ୍ଟଟିକୁ ତେଣୁ ସେହି ପ୍ୟାଣ୍ଟଟିକୁ ମୁଁ ଆଣି ଦୁଇ ଦିନ ହେଲା ପିନ୍ଧିଛି ସତ କିନ୍ତୁ ତାହା କଣ୍ଟା ବାଜି ଚିରିଗଲା ତେଣୁ ଆପଣମାନେ ଟିକିଏ ସତର୍କ ହୋଇ ଜିନିଷ ପତ୍ର କିଣନ୍ତୁ